ଆମେ ଯେତେବେଳେ ଛୋଟ ଛୋଟ ପିଲା ଥିଲୁ ସେତେବେଳେ ଆମେ କୋଚିଙ୍ଗ୍ ଯାଇକି ପାଠ ପଢ଼ୁ ତା'ପରେ ସବୁବେଳେ କଲେଜ୍ ଯିବାକୁ ପଡ଼ୁଥିଲା ସବୁ କାମ କରିବା ପାଇଁ ପଡ଼ୁଥିଲା ଯାହାକି ଆମେ ସାଇକେଲ୍ ନେଇକି ଯାଉଥିଲୁ କିନ୍ତୁ ବର୍ତ୍ତମାନର ଟେକ୍ନୋଲୋଜି ଏତେ ହାଇ ହେଲାଣି ଯେ ଆପଣଙ୍କର କୌଣସି ଜାଗାକୁ କ୍ଲାସ୍ କରିବାକୁ ନ ଯାଇକି ଆପଣ ଘରେ ବସିକି ଅନଲାଇନ୍ ଦ୍ୱାରା କ୍ଲାସ୍ କରିପାରିବେ ସବୁ ସବୁ କାମ ଆପଣ ଅନଲାଇନ୍ ଦ୍ଵାରା ଘରେ ବସିକି କରିପାରିବେ ଆଗରୁ ଲୋକମାନେ ଅଫିସ୍ ଯାଉଥିଲେ ସବୁ କାମ କରୁଥିଲେ କିନ୍ତୁ ବର୍ତ୍ତମାନ ଏବେ ଲ୍ୟାପ୍ଟପ୍ ଲ୍ୟାପ୍ଟପ୍ ଆପଣ ଲ୍ୟାପ୍ଟପ୍ରେ ଘରେ ବସି କାମ କରିପାରିବେ ମୋବାଇଲ୍ରେ ଆପଣ ଘରେ ଘରେ ବସିକି କାମ କରିପାରିବେ ପିଲାମାନେ କଲେଜ୍ ନ ଯାଇକି ଘରେ ବସିକି ପାଠ ପଢ଼ୁଛନ୍ତି ମୋବାଇଲ ଦ୍ଵାରା ଯେଉଁମାନେ ବି ସ୍କୁଲ୍ରେ ବି ବର୍ତ୍ତମାନ ଫାଇଭ୍ ଟି ସ୍କୁଲ୍ ହୋଇଯାଇଛି ସ୍କୁଲରେ ବର୍ତ୍ତମାନ ପ୍ରୋଜେକ୍ଟର୍ ମାଧ୍ୟମରେ ଫୋର୍ ଡ଼ି ଫୋର୍ ଡ଼ି ମାଧ୍ୟମରେ ଥ୍ରୀ ଡ଼ି ଥ୍ରୀ ଡ଼ି କ୍ଲାସ୍ ହେଉଛି ଯେଉଁଟା କି ପ୍ରୋଜେକ୍ଟର୍ ମାଧ୍ୟମରେ ଆପଣ ଟେକ୍ନୋଲୋଜି ଏତେ ହାଇ ହୋଇଗଲାଣି ଯେ ପ୍ରୋଜେକ୍ଟର୍ ମାଧ୍ୟମରେ ଆପଣ ପାଠ ପଢ଼ିପାରିବେ ଗୋଟିଏ ଜିନିଷକୁ ଆପଣ ମାନେ ବୁଝାଉଥିଲେ ମ୍ୟାଡ଼ାମ୍ ସେତେବେଳେ ଆପଣଙ୍କର କ'ଣ ଚିତ୍ର କରିକି ମାନେ ବ୍ଲାକ୍ ବୋର୍ଡ଼୍ରେ କିନ୍ତୁ ବର୍ତ୍ତମାନ ସେଇଟା ପୂରା ଟୋଟାଲ୍ ପ୍ରୋଜେକ୍ଟର୍ରେ ପୂରା ଦେଖାଇବ ଫୋଟୋଟା ଆପଣଙ୍କୁ ପୂରା ଗୋଟିଏ ଗୋଟେ ପାର୍ଟ୍ ଆପଣଙ୍କୁ ଦେଖାଇବ ଯେଉଁଟା କି ଆପଣ ବୁଝିବାକୁ ସୁବିଧା ହେବ ଯାହା ହେଉ ଏତେ ଡେଭଲପ୍ ହେଇଥିବାରୁ ଯେ ପଢ଼ାପଢ଼ି ଆଉ ସବୁ କାମ ପାଇଁ ସୁବିଧା ହେଲା କି ସେତେବେଳେ ଲୋକମାନେ ଅଫ୍ଲାଇନ୍ ମାଧ୍ୟମରେ ଡାଇରେକ୍ଟ୍ ଯାଇକି ସେଠି କାମ କରିବାକୁ ପଡିଲା କିନ୍ତୁ ବର୍ତ୍ତମାନ ସବୁ ଜିନିଷ ଆପଣ ମୋବାଇଲ୍ରେ ବସିକି ଘରେ ବସିକି କାମ କରିପାରିବେ କିଛି ଅର୍ଜେଣ୍ଟ୍ ଗୋଟିଏ ଡାଟା ଦରକାର ଆପଣ ଭୁବନେଶ୍ଵର ଭୁବନେଶ୍ଵରରେ ଦରକାର ତ ଆପଣ ସେତେବେଳେ ଲୋକ ନେଇକି ଯାଉଥିଲେ କିନ୍ତୁ ବର୍ତ୍ତମାନ ଗୋଟିଏ ଫୋନ୍ ମାଧ୍ୟମରେ ଗୋଟେ ହ୍ଵାଟସ୍ଆପ୍ରେ ଗୋଟିଏ ବାସ୍ ଗୋଟେ ହ୍ଵାଟସ୍ଆପ୍ରେ ସେକେଣ୍ଡ୍ର କାମ ଆପଣଙ୍କ ଡାଟା ଯାଇକି ଭୁବନେଶ୍ଵରରେ ପହଞ୍ଚିଗଲା ତ ଟେକ୍ନୋଲୋଜି ଯେତେ ମାନେ ହାଇ ହାଇ ହୋଇକି ଯାଉଛି ତ ଲୋକ ମାନଙ୍କ ଜୀବନ ଶୈଳୀ ମଧ୍ୟ ସେତେ ସହଜ ହୋଇ ହୋଇ ଯାଉଛି